ଇହାଦେ ସବୁବେଳେ ଇଂଲିଶ୍ରେ ଚାଲୁଛେଁ ଆମର୍ କୋଶ୍ଲି ଭାଷାକେ ସବ୍ ଭୁଲି ଯାଉଛନ୍ ଭୁଲି ଯାଇକରି ଇହାଦେ ସବୁ ଇଂଲିଶ୍ ତି କଥା ହଉଛନ୍ ଆକ୍ଚୁଆଲି ପ୍ରକୃତରେ ଆମେ ଆମେ କୋଶଳି କୋଶଲ୍ ଭାଷାଟା କେ ନା ଭୁଲ୍ବାର୍ କଥା ଆମେ କୋଶଳି ଭାଷାରେ ଆମେ କହିବାର୍ କଥା ଆମେ ସବୁ କୋଶଲ୍ ଭାଷା ସମ୍ବଲପୁରୀ ଭାଷାରେ କହିବାର୍ କଥା ଯଦି ଆମର୍ ମାତୃଭାଷାକେ ଯଦି ଆମେ ଭୁଲି ଜିମାଁ ତ ଆମେ ଆରା କାଣାଟା କରିମାଁ ଆରୁ ଦୁସରା ଇଂଲିଶ୍ କେ ଶିଖୁଛୁଁ ଇଂଲିଶ୍ ଅବଶ୍ୟ ଆମର୍ ଇଣ୍ଡିଆରେ ଇଂଲିଶ୍ ବହୁତ୍ ଚଲୁଛେଁ ଆର୍ ଇଂଲିଶ୍ ଲାଗି ବୋଲିକରି ଲୋଗ୍ ଇହାଦେ ଇଂଲିଶ୍ କେ ଆଗକେ ରଖିଛନ୍ ଆର୍ ଇଂଲିଶ୍ କେ ସମସ୍ତେ ପଢ଼ା ଲିଖା କରି କରି ଲୋକ୍ କେନ୍ ଥେ ଇଂଲିଶ୍ରେ ଡେଭଲପ୍ କରମୁଁ କହୁଛନ୍ ସେଇଟା ଦେଖୁଛନ୍ କିନ୍ତୁ ଓଡ଼ିଆକେ ଇହାଦେ ଲୋକ୍ ବହୁତ୍ କମ୍ ପରିମାଣରେ ଇହାଦେ ଦେଖୁଛନ୍ ସେଥିର୍ ଲାଗି ବୋଲିକରି ଆମର୍ ସରକାର ବି କହୁଛନ୍ ଯେ ଆମର୍ ମାତୃଭାଷା କେ ପୁରା ବଚେଇ କରି ରଖ ଆର୍ କେ ସବ୍ ଠିକ୍ ହିସାବର ରହ ବୋଲି କରି କହୁଚନ୍